ଆପଣ ଗୁଣ୍ଡିଚା ହୋଟେଲରୁ କହୁଥିଲେ କି ଆଉ ମୁଁ ସାନନ୍ଦ କନ୍ଦ ପାଣି କହୁଥିଲି ଆଉ ମୋ ପନିର୍ ଆଉ ଚିଲ୍ଲୀ ଚିକେନ୍ ମୁଁ ଅର୍ଡ଼ର୍ କରିଥିଲି ଭୁଲ୍ରେ ମୋ ପନିର୍ ଅର୍ଡ଼ର୍ କରିଦେଲି ମୋତେ ଚିଲ୍ଲୀ ଚିକେନ୍ ଫ୍ରେସ୍ ମୋତେ ଦରକାର ଥିଲା ପନିର୍ କ୍ୟାନସେଲ୍ କରିଦିଅନ୍ତୁ